ମୋର ସବୁଠୁ ପ୍ରିୟ ମାଛ ହେଲା ମାଗୁର ଆଉ ଆଢ଼ିଘଣ୍ଟିଆ ଏଇ ଦୁଇ ମାଛକୁ ମୋତେ ଖାଇବାକୁ ବହୁତ ଭଲ ଲାଗେ କିନ୍ତୁ ସାଧାରଣତଃ ଲୋକମାନେ ବହୁତ ଭଲ ଭାବରେ ଖାଉ ଭଲ ପାଉଥିବା ମାଛ ଖାଇବାକୁ ଭଲ ପାଉଥିବା ମାଛ ଗୁଡ଼ିକ ନାମ ହେଲା ଆଢ଼ିଘଣ୍ଟିଆ କଉ ମାଗୁର ତାପରେ ଆପଣଙ୍କର ହେଲା ରୁହି ଭାକୁଡ଼ ବାଳିଆ ଓ ଶେଉଳ ଏଇସବୁ ମାଛ ଗୁଡ଼ିକୁ ସାଧାରଣତଃ ଲୋକମାନେ ବହୁତ ଖାଇବାକୁ ଇଚ୍ଛା କରନ୍ତି